ଆପଣ ପାଞ୍ଚଟି ଜିଲ୍ଲାର ନାମ କହିପାରିବେ କି ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ସେଗୁଡ଼ିକ ପ୍ରଥମରେ ନୂଆପଡ଼ା ଦ୍ୱିତୀୟରେ କଳାହାଣ୍ଡି ତୃତୀୟରେ ବଲାଙ୍ଗୀର ଚତୁର୍ଥରେ ବରଗଡ଼ ତୃତୀୟରେ ପଞ୍ଚମରେ ସୁନ୍ଦରଗଡ଼